ଆପଣ ସଞ୍ଜୟବାବୁ କହୁଛନ୍ତି ଆମେ କାଲି ରାତିରେ ଆପଣଙ୍କ ଅଟୋରେ ଆସିଥିଲୁ ଯେଉଁ ଡ୍ରାଇଭର ଆଣିକି ଆମକୁ ଘର ପାଖରେ ଛାଡ଼ିଥିଲେ ରାତି ଗୋଟାଏରେ ଆଣିକରି ଛାଡ଼ିଲେ ଧନ୍ୟବାଦ ତାଙ୍କୁ ଟିକିଏ ଜଣେଇଦେବେ ବହୁତ ଭଲରେ ସେ ଯା ଭଲ ଗାଡ଼ି ଚଲାନ୍ତି ଆଉ ଠିକରେ ଆଣି ଛାଡ଼ି ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି